ହଁ ନମସ୍କାର ଆଚ୍ଛା ଆପଣଙ୍କର କ'ଣ ଡିଉଟି ସବୁ ଜାଣିଛନ୍ତି ତ ହଉ ସବୁଦିନ ନଅଟା ବେଳେ ସ୍କୁଲ ଆସିବ ସାଢ଼େ ନଅଟାରେ ଘଣ୍ଟି ବାଜିବ ପ୍ରାର୍ଥନା ଘଣ୍ଟି ଆଉ ଗୋଟେବେଳେ ଖାଇବା ଛୁଟି ଘଣ୍ଟି ବାଜିବ ଆଉ ଚାରିଟାବେଳେ ମଧ୍ୟ ଛୁଟି ହେବାର ଘଣ୍ଟି ବାଜିବ ଏଇଟା ଜାଣିଛ ତ ସ୍କୁଲ ଛୁଟି ହେବ ତାପରେ ଘର ଫର ଓଳାଇକି ସବୁ ଦେଖା ଦେଖି କରିକି ତାଲା ମାରିକି ଯିବ ଆଉ ସବୁ ସ୍କୁଲ ଯେଉଁ ଆମର ଶ୍ରେଣୀମାନଙ୍କରେ ସବୁ ବହିଖାତା ଟେବୁଲ ସବୁ ଠିକ୍ ଠାକ୍ ଅଛି ନା ନାଇଁ ସେଇଟା ଦେଖିବ ହଁ ସେଇଟା ଟିକିଏ ଜଲଦି ସେ ଆସିକି ଟିକିଏ କରିଦେବ ନକଲେ କେମିତି ହେବ ନାହିଁ ନାହିଁ ସବୁ ଶ୍ରେଣୀରେ ଝାଡ଼ୁ ମାରିବ ବାହାରେ ଝାଡ଼ୁ ମାରିବ ଆଉ ତୁମ ସାଙ୍ଗେରେ ରହିବେ ପିଲାବି କରିବେ ଅଛନ୍ତି ଆଉ ତାକୁ ଆଣିକି ସବୁ ଟେବୁଲ ଫେବୁଲ ସଜାଇକି ରଖିବ ଆଉ ସବୁ ଟେବୁଲ ରେ ପାଣି ରଖିଦେବ ନାହିଁ ନଳକୂଅ ଅଛି ନାହିଁ ନଳକୂଅ ଅଛି ନଳକୂଅ ନାହିଁ ଏଇ ପାଣିଟା ଭଲ ଭଲ ପାଣି ମିଠା ଲାଗୁଛି ସେଇଥିରୁ ବୋତଲରେ ପୁରାଇକି ଆଣିକି ରଖିଦେବ ନାହିଁ ସେମାନେ ସବୁ ଘରୁ ନେଇଆସିବେ ତୁମ ପାଇଁ ଖାଇବାଟା ହେଉଛି ତୁମେ ସ୍କୁଲ ରେ ଯେଉଁ ମଧ୍ୟାହ୍ନ ଭୋଜନ ହେଉଛି ସେଇଥିରେ ଖାଇଦେବ ନାହିଁ ନାହିଁ କେହି କିଛି କହିବେନି ତୁମ ପାଇଁ ସେଇଟା ସରକାରଙ୍କ ତରଫରୁ ଅଛି ତୁମେ ସେ ଖରାବେଳଟା ମଧ୍ୟାହ୍ନ ଭୋଜନ ଖାଇଦେବ ନାହିଁ ନାହିଁ ତା ପାଇଁ ଲୋକ ଅଛନ୍ତି ଯେଉଁମାନେ ରୋଷେଇଆ ରୋଷେଇ କରୁଛନ୍ତି ସେମାନେ ମଜାମଜି କରିବେ ଆଉ ତୁମେ ଖାଲି ପିଲାମାନଙ୍କୁ ଜଗିବ କିଏ କୁଆଡ଼େ ପିଲା ପଳାଇବେ କି କ'ଣ ହେବ ଆଉ ଗେଟ ଠିକ୍ ରେ ଖୋଲିବ ଠିକ୍ ଟାଇମ ରେ ସ୍କୁଲ ରେ ପହଞ୍ଚିବ ଠିକ୍ ଟାଇମ ରେ ଗେଟ ଫେଟ୍ ତାଲା ମାରିକି ବାହାରକୁ ଯିବୁ ଏ ସବୁ ତୁମର ଦାୟିତ୍ଵ ଆଉ

ନା ଆଉ ଗୋଟେ କାମ କରିବ ସେ ଯେଉଁ ଆମର ରେଜିଷ୍ଟର ଗୁଡ଼ାକ ସବୁ ଅଛି ଆଉ ଆମର ପ୍ରଧାନଶିକ୍ଷକଙ୍କର ଯେଉଁ ଅଫିସ ଅଛି ସେଇଟାକୁ ବି ଯାଇ ଟିକିଏ ଭଲସେ ସଜାଡ଼ା ସଜଡ଼ି କରିବ ଆସିକି ସବୁ ପଡ଼ିଛି ଆଉ ତା ରୁମ୍ ରେ ସେଇ ସାର୍ ଙ୍କ ରୁମ୍ ରେ ସବୁ ପାଣି ଆଉ ତାର କ'ଣ ଘଣ୍ଟି ଆଉ ତାଙ୍କର ସବୁ ନେଇକି ରଖିବ ଆଉ ହେଲା ନା ନା କିଛି ଦରଖାସ୍ତ ତମର ଦେବ ଯେ ତୁମେ କାଲି ହେଡ଼୍ ସାର୍ ଆସିଲେ ତାଙ୍କୁ ଦରଖାସ୍ତ ଦେଇଦେବ ପେପର ମଧ୍ୟ ନେଇକି ରଖିବ ହଁ ପାଖେରେ ଦୋକାନ ନାହିଁ ଟିକିଏ ଦୂରରେ ଅଛି ଯାଇକି ନେଇଆସିବ ଯାହା ଦରକାର ନେଇଆସିବ ସାର୍ ଙ୍କ ଠାରୁ ପଇସା ନେଇଯିବ କିଛି ଅସୁବିଧା ନାହିଁ ଆଉ ଠିକ୍ ଟାଇମ ରେ ଟିକିଏ ପିଲା ଯେମିତି ପ୍ରାର୍ଥନା କରିକି କ୍ଲାସ୍ ରେ ବସିବେ ପିଲା ଯେମିତି ଶା ଶାନ୍ତି ଶୃଙ୍ଖଳାରେ ପାଠ ପଢ଼ିକି ଯିବେ କେଉଁ ପିଲା ଯେମିତି ପାଚେରୀ ଫାଚେରୀ ନ ଡେଇଁକି ଯାଆନ୍ତି ତାର ଧ୍ୟାନ ରଖିବ ନାହିଁ ବସିବାର କିଛି କଥା ନାହିଁ ଏତିକି ଟିକିଏ ଦେଖିଦେଲେ ସକାଳ ଟାଇମ୍ ଆଉ ସ ଚାରିଟା ବେଳ ଟାଇମ୍ ତମର ଟିକେ ବେଶୀ କାମ ରହିବ ଆଉ ନା ତା ପାଇଁ ଆମର ସବୁ ଗେଟ ଚାରିପଟେ ତ ପାଚେରୀ ଅଛି ତାଲା ମାରିଦେବ କିଛି ଅସୁବିଧା ହେବନି ଆଉ ତୁମେ କାଲି ଆସ ଯାଇ ସାର୍ ଙ୍କ ସାଙ୍ଗରେ କଥା ହେବା ହେଲା ହଉ